ଓଡ଼ିଶାର ଭାଷା ଓଡ଼ିଆ ଓଡ଼ିଆ ଭାଷା ବହୁତ ପୁରାତନ ଭାଷା ଓଡ଼ିଶାକୁ ଲାଗି ବିଭିନ୍ନ ରାଜ୍ୟ ରହିଛି ସେ ରାଜ୍ୟମାନଙ୍କ ଭାଷାର ପ୍ରଭାବ ଓଡ଼ିଆ ଭାଷାରେ ପଡ଼ି ବଙ୍ଗାଳି ହିନ୍ଦୀ ଭଳି ବିହାରୀ ଭାଷା ଛତିଶଗଡ଼ି ଭାଷା ପଞ୍ଜାବୀ ଭାଷା ଗୁଜୁରାତି ଭାଷା ଇତ୍ୟାଦି ଜଣେ ଯଦି ବିହାରୀ ଭାଷାରେ କୁହେ ଓଡ଼ିଆ ଭାଷାର ତିରିଶ ପ୍ରତିଶତ ଥାଏ ତେଣୁ ଏହି ଭାଷା ଗୁଡ଼ିକୁ ମାଉସୀ ଭାଷା କୁହନ୍ତି ଓଡ଼ିଶାରେ ମଧ୍ୟ ବିଭିନ୍ନ ଆଞ୍ଚଳିକ ଭାଷା ଅଛି କଟକୀ ଭାଷା ସମ୍ବଲପୁରୀ ଭାଷା କୁଇ ଭାଷା ଆଦିବାସୀ ଭାଷା ଏହି ଭାଷାରେ ମଧ୍ୟ ଓଡ଼ିଆ ଭାଷା ଯୋଡ଼ିତ ରହିଛି